ମୁଁ ଫାଷ୍ଟ ବ୍ୟବସାୟ କଲାବେଳେ ଯେଉଁଟାକି ମୁଁ ପେଟ୍ରୋଲ୍ ପମ୍ପ୍ ଖୋଲିବି ବୋଇଲି ଆମ ଗାଁ ଲୋକ କହିଲେ କିଛି କିଛି ପଇସା ବୋଇଲେ ମୁଁ ଗାଁ ଲୋକଙ୍କୁ ବି ସାହାଯ୍ୟ ମାଗିଲି ଯେଉଁଟାକି ପେଟ୍ରୋଲ୍ ପମ୍ପ୍ ଖୋଲିବା ପାଇଁ ଜାଗା ଦେଖିଲି ସେଇ ଜାଗାରେ ସୁବିଧା ହେବକି ନ ହବ ବୋଲି ସବୁଠି ମୁଁ ଦେଖିଲି ତା'ପରେ ପେଟ୍ରୋଲ୍ ପମ୍ପ୍ ଖୋଲିଲି ପେଟ୍ରୋଲ୍ ପମ୍ପ୍ ଖୋଲିଲା ପରେ ଯେଉଁଟାକି ସେ ସେଇଠି କା ବହୁତ ଦୂରକୁ ଯିବାକୁ ପଡ଼ୁଥିଲା ଯେଉଁଟାକି ଆମ ଗାଁରେ ଖୋଲିଲି ଗାଁ ଲୋକ ପାଖ ପାଖ ଲୋକ ପେଟ୍ରୋଲ୍ ପକେଇବାକୁ ଗଲେ ମୋ ଗାଁଲୋକ ବି ସାହାଯ୍ୟ କଲେ ବହୁତ୍ ଲୋକ ଉନ୍ନତି ହେଲେ ସେଇଟା ଯେଉଁଟାକି ପେଟ୍ରୋଲ୍ ପମ୍ପ୍ ଯିବାର ଥିଲା ଭବାନୀପାଟଣା ଯିବାର ଥିଲା ପକେଇବା ପାଇଁ ଯେଉଁଟା ଆସିକିନା ତୁଲାପଡ଼ାରେ ପକେଇଲେ ସେମାନେ ବହୁତ୍ ସୁବିଧା କଲେଜ୍ ପିଲା ଛୁଆ ଯାଉଥିଲେ ବାଟରେ ଆସୁଥିଲେ ପେଟ୍ରୋଲ୍ ସରିଯାଉଥିଲା ପାଖରେ ଦୁକାନ୍ ବି ନଥିଲା ମୁଁ ଖୋଲିବାରୁ ସାହାଯ୍ୟ ପାଇଲେ ସେ ଲୋକ୍ ପେଟ୍ରୋଲ୍ ପକାଇଲେ ଆଉ ସାଇଟ୍ ସାଇଟ୍ ଗାଁ ଲୋକ ବି ବହୁତ୍ ଦୂରକୁ ଯିବାକୁ ପଡ଼ୁଥିଲା ସେମାନେ ବି ଆସି ମୋ ପାଖରେ ପକେଇଲେ ଯେଉଁଟାକି ବହୁତ୍ ଦୂରକୁ ଯିବାକୁ ପଡ଼ୁଥିଲା ଯେଉଁଟାକି ଭବାନୀପାଟନା କେସିଂଗା ଏବେ ଯେଉଁଟାକି ଆମ ଗାଁ ପାଖରେ ହେଲା ଆମ ଗାଁଲୋକ ବି ବହୁତ୍ ଖୁସି ହେଲେ ବହୁତ୍ ବହୁତ୍ ବଢ଼ିଆ ହେଲା ବୋଲି କହିଲେ ପିଲାଛୁଆ ବି ଆସୁଥିଲେ ରାସ୍ତାରେ ପାଖରେ ପକେଇଲେ କଲେଜ୍ ଗଲେ ବହୁତ୍ ସୁବିଧା ପାଇଲେ